ଆମ ରାଜ୍ୟରେ ଥିବା ମୁଖ୍ୟ ଧାର୍ମିକ ସ୍ଥଳୀ ମଧ୍ୟରୁ ଗୁରୁଟି ଜଗନ୍ନାଥ ମନ୍ଦିର ଅନ୍ୟତମ ସେଠାରେ ମାନେ ବହୁତ ଲୋକ ବିଦେଶରୁ ଆସନ୍ତି ଆମ ଦେଶରେ ମଧ୍ୟ ବହୁତ ଲୋକ ଯାଆନ୍ତି ସେ ଜଣେ ବିଖ୍ୟାତ ମନ୍ଦିର ଜଣେ ସେଠାରେ ତିନୋଟି ଦେବଦାସ ବୋଲିକି ବଳଭଦ୍ର ସୁଭଦ୍ରା ଜଗନ୍ନାଥ ରହିଛନ୍ତି ଆଉ ବିଭିନ୍ନ ଦେବାଦେବୀଙ୍କ ମଧ୍ୟ ସେ ରହିଛନ୍ତି ସେ ବହୁତ ବିଦେଶରୁ ମଧ୍ୟ ଲୋକ ଆସନ୍ତି ଆଉ ଆମର ଏଠାରେ ଆମର ଝଙ୍କଡ଼ ବାସି ମାଆଶାରଳା ସେଇ ମଧ୍ୟ ଜଣେ ବିଖ୍ୟାତ ମନ୍ଦିର ସେଠାରେ ମଧ୍ୟ ବହୁତ ବିଦେଶୀ ମାନେ ଆସନ୍ତି ଆମ ଦେଶରେ ସମସ୍ତେ ଯାଆନ୍ତି ସେଠାରେ ମାନେ ବହୁତ ପୂଜା ପାଠ ମଧ୍ୟ ହଏ ଆଉ ଆ ଆଖପାଖରେ ମଧ୍ୟ ବହୁତ ମଠ ଇତ୍ୟାଦି ଅଛି ଅବସ୍ଥିତ ଏସବୁ ସ୍ଥାନରେ ଆମର ବିଭିନ୍ନ ଦେବାଦେଦୀଙ୍କୁ ପୂଜା କରାଯାଏ ସେମାନଙ୍କର ପୂଜା ଅର୍ଚନା ସେମାନଙ୍କୁ ଆଉ ଆରାଧନା ହେରିକା ଇତ୍ୟାଦି କରାଯାଏ ସେମାନଙ୍କୁ ବହୁତ ଭକ୍ତି କରନ୍ତି ଲୋକମାନେ ଯେହେତୁ ଆମେ ଓଡ଼ିଆ ଥିବ ଆମର ସବୁ ଉପାସନା ସ୍ଥଳୀ ମଧ୍ୟ ଧାର୍ମିକ ହୋଇଥାଏ ଧନ୍ୟବାଦ